ମୁଁ ବହି ବହି ପଢ଼ିବାକୁ ବହୁତ ଭଲ ପାଏ ମୁଁ ଦିନକୁ ଚାରିରୁ ପାଞ୍ଚ ଘଣ୍ଟା ବସି କରି ବହି ପଢ଼େ ସେଇଥିରୁ ଅଧାଘଣ୍ଟା ଯାଏ ମୁଁ ପୁରା ଷ୍ଟ୍ରେଟ୍ ନୀରବରେ ପଢ଼େ ଓ ବହି ପଢ଼ିବାର ଲକ୍ଷ୍ୟ ଏହି ଏହା ଯେ ମୋର ସ୍ପିଡ଼୍ ହେଉ ହେଉଥିବ ହେବା ଆଉ ମୁଁ କିଛି ବହିରୁ କିଛି ଶିଖିପାରିବି ସେଥିଲାଗି ମୋତେ ବହି ପଢ଼ିବାର ଲାଗି ବେଶୀ ଭଲ ଲାଗସି ବହି ଏମିତି ଗୋଟେ ଜିନିଷ ଯାହା ପଢ଼ିଲେ ମନକୁ ପୁରା ଶାନ୍ତି ଲାଗସି ଆଉ ବହିର ବହୁତ ବହୁତ ଗୁଣ ଅଛି